ହଁ ଆମ ଗାଡ଼ିକୁ ତ ଯତ୍ନ କରିବାର ଅଛି ଗାଡ଼ିକୁ ଯତ୍ନ ନକରିଲେ ଆମର ହେବ ନାହିଁ ଗାଡ଼ିକୁ ଯତ୍ନ କରିବାର ଅଛି ଲମ୍ବା ରାସ୍ତାରେ କୁ ଗଲେ କଷ୍ଟ ବି ହେଉଛି ହାଲିଆ ଲାଗୁଛି କାହିଁକିନା ଦୂର ବାଟକୁ ଗଲେ ତ କଷ୍ଟ ସମସ୍ତଙ୍କର ଏକା ହେବ ସମସ୍ତଙ୍କର ହେବ ହେଲେ ଆମ ଗାଡ଼ିଟା ଯଦି ଆମେ ଭଲ ରଖିବା ଆମକୁ ଟିକିଏ କଷ୍ଟ କମ୍ ହେବ ଗାଡ଼ିଟାକୁ ଯଦି ଆମେ ଖରାପ୍ ରଖିବା ଆମକୁ କଷ୍ଟ ଟିକିଏ ବେଶୀ ହେବ କାହିଁକିନା ତାଙ୍କର ଆମେ ଯେମିତି ନ ଖାଇଲେ ଗାଡ଼ିଟା ଆମେ ଚାଲିପାରୁନାହିଁ ସେମିତି ଗାଡ଼ିକୁ ବି ଟିକିଏ ମଝିରେ ମଝିରେ ସେ ଗ୍ୟାରେଜ୍ରେ ନେବାର ଅଛି ଇଞ୍ଜିନ୍ ଅଏଲ୍ ଟିକିଏ ପକେଇବାର ଅଛି ଚେଞ୍ଜ୍ କରିବାର ଅଛି ଇଞ୍ଜିନ୍ ଅଏଲ୍ ଟିକେ ତାକୁ ଟିକିଏ ଭଲରେ ଠିକ୍ସେ ରଖିବାର ଅଛି ଦେଖିବାର ଅଛି ସେଇଟା ଭଲ ଅଛି କି ନାହିଁ ତାକୁ ଟିକିଏ ପୋଛି ପୋଛାପୋଛି କରିବାର ଅଛି ଧୁଆ ଧୋଇ ଅଛି ତାକୁ ଭଲରେ ରଖିଲେ ସେ ଭଲ ରହିବ ଆମେ ଯଦି ତାକୁ ଆମେ ଭଲ ନ ରଖିବ ସେ କେମିତି ଭଲ ରହିବ ଆମେ ଯଦି ତା'ର କିଛି ପକେଇବିନି କିଛି ନା ଖାଲି ଚାଲିବି ଚାଲିବି ହେବ ନାହିଁ ହଁ ଦୂର ବାଟକୁ ଗଲେ କଷ୍ଟ ତ ହୁଏ ସମସ୍ତଙ୍କର କଷ୍ଟ ହୁଏ ଦୂର ବାଟକୁ ଗଲେ ହାଲିଆ ଟିକିଏ ଲାଗୁଛି ହେଲେ ବି ତାକୁ ଆମେ ଯଦି ଗାଡ଼ିଟାକୁ ଭଲ ରଖିବା ଆମକୁ ଟିକିଏ କଷ୍ଟ କମ୍ ହେବ